ହ୍ୟାଲୋ ପ୍ରିୟା ରେସ୍ତୋରାଁରୁ କହୁଛନ୍ତି ମୁଁ ସରୋଜିନୀ ଦଳେଇ କହୁଛି ମୋର ସମୟ ଅଭାବରୁ ମୁଁ ଘରେ ରୋଷେଇ କରିପାରି ନାହିଁ ମୋର ପାଞ୍ଚୋଟି ମୀଲ୍ସ ଅର୍ଡ଼ର କରିବାର ଅଛି ଟା ଛତୁ ତିନିଟା ପନୀର ଚିକେନ ଭାତ ଡାଲି ଶାଗ ମୋ ଜଟଣୀ ଗୋପୀନାଥପୁରରେ ଆଣିକି ମୋତେ ପହଞ୍ଚେଇଦେବେ